ହ୍ୟାଲୋ ଡ୍ରାଇଭର୍ ରେଲୁୱେ ଷ୍ଟେସନ୍ ମୋର୍ ଟ୍ରେନ୍ ମିସ୍ ହେଇଗଲା ମୁଇଁ ଏଛେନ୍ କେନ୍ତା କର୍ମି କହ ତ ମୁଇଁ ଗୁଟେ ଇମ୍ପୋଟାନ୍ଟ କାମ୍ ରେ ବାହାର୍ କେ ଯିବାର୍ ଥିଲା ସେ ମିଟିଙ୍ଗ୍ଟା ମୋର୍ ଆଟେଣ୍ଡ୍ କରବାର୍ ଥିଲା ସେ ମିଟିଙ୍ଗ୍ ମୋର୍ ଆଟେଣ୍ଡ୍ ନାଇଁ ହେଇପାରଲା ମୁଇଁ ଏଛିନ୍ କେନ୍ତା କର୍ମି କହ ତ ତମେ କାଁ କରି ଏତେ ଲେଟ୍ କଲ କହ ତ ତମେ ଲେଟ୍ କର୍ବାର୍ ଯୋଗୁରୁ ମୋର୍ କେତେ ଲସ୍ ହେଲା ଆରୁ କେତେ ପ୍ରୋବ୍ଲେମ୍ ହେଲା ବୋଲି ଜାନିପାରୁଛ ମୋତେ ମୋର୍ ପଇସା ଫେରେଇ ଦିଅ ମୋତେ ପଇସା ଫେରେଇ ଦିଆ ଆର୍ ମୋତେ ଏନ୍ତା ନାଇଁ କର୍ବାର୍ ଥିଲା ତୁମେ ଟାଇମ୍ରେ ଆସବାର୍ କଥା ମୋତେ ଟାଇମ୍ରେ ରେଲୱେ ଷ୍ଟେସନ୍ ଛାଡ଼ବାର୍ କଥା ସେଇ ରେଲୱେ ନହନେ ଟ୍ରେନ୍ ମିସ୍ ହେଇଗଲା ବୋଲି ଦେଖ ମୋର୍ କେତେ ଲସ୍ ହେଲା ସେଇ ମିଟିଙ୍ଗ୍କୁ ମୁଇଁ ନାଇଁ ଯାଇପାରିଲି ବୋଲି ତମର୍ ଲାଗି ମୁଇଁ ଏଛେନ୍ କେନ୍ତା କର୍ମି କହତ ମୋତେ ତୁମେ ସେ ପଇସା ଦିଅ ଅ ଗାଡ଼ି ଭଡ଼ା ଟା ମୋର୍ ତୁମେ ଏଡ଼େ ମାନେ ନନସେନ୍ସ କାମ୍ ନାଇଁ କରଥିତ ମାନେ କମନ୍ ସେନ୍ସ ଟିକେ ଥିବାର୍ କଥା ମାନେ କାହାକେ ଜନେ କେ ନେବାର୍ ଅଛି ତୁମେ ଅଲଗା କାମ୍ ଧରବାର୍ କଥା ନାଇଁ ସେଇଟା ମୋତେ ଆସିକରି ରେଲୱେ ଷ୍ଟେସନ୍ରେ ଛାଡ଼ବାର୍ କଥା ମୋର୍ ମିଟିଙ୍ଗ୍ ଏଛେନ୍ ଲସ୍ ହେଲା ମୁଇଁ ଏଛେନ୍ କେନ୍ତା କର୍ମି କହ ତ